ପୁରୀ ଜିଲ୍ଲାରେ ତୀର୍ଥ ସ୍ଥାନ ସେଠି ଗଲେ ମନ ଶାନ୍ତି ରହୁଛି ପାଖରେ ସମୁଦ୍ର ବି ଅଛି ସେଠିକାର ଲୋକମାନେ ବି ଭଲ ସେଇଠି ମନ୍ଦିରରେ ଗଲେ ପଣ୍ଡିତ ମାନେ ହାତ ଧରି ବୁଲାଇ ସବୁକିଛି ଦେଖାନ୍ତି ବୁଝାନ୍ତି ସେଠି ଅଭଡ଼ା ମିଳୁଛି ଭୋଗ ମିଳୁଛିି ଦୋକାନ ବଢ଼ିଆ ସୁନ୍ଦର ଦିଶୁଛିି